ମୁଁ ଯେତେବେଳେ ଅନ୍ୟ ବଗିଚାରେ କାମ କରେ ମୋତେ ଭଲ ଲାଗେ ତାଙ୍କର ଏତେ ସୁନ୍ଦର ସୁନ୍ଦର କୁଣ୍ଡରେ ଗଛ ଲଗାଇଥାନ୍ତି ରଙ୍ଗୀନ ରଙ୍ଗୀନ କୁଣ୍ଡ ଦେଖିଲେ ବହୁତ ଖୁସି ଲାଗିବ ବହୁତ ଫୁଲ ଫୁଟେ ଏତେ ବଢ଼ିଆ ଗଛ କଦଳୀ ଗଛ ଅମୃତଭଣ୍ଡା ଗଛ ଫୁଲ ଗଛ ଗୋଲାପ ଫୁଲଗଛ ଟଗର ଫୁଲ ଗଛ ସେବତୀ ଗଛ ରଜନୀଗନ୍ଧା ଗଛ ଏମିତି ବିଭିନ୍ନପ୍ରକାର ଗଛ ଅଛି ମୁଁ ତାକୁ ବହୁତ ଗଛ ଦେଖିଲେ ମୋତେ ବେଶି ଭଲ ଲାଗେ ଗଛରେ ମୁଁ ତାଙ୍କୁ କହେ ଯେ ଗଛରେ ଖତ ଦିଅନ୍ତୁ ସାର ଦିଅନ୍ତୁ ତେବେ ଗଛ ବେଶି ଭଲ ହବ ଗଛ ଯେତେ ସାର ଆଉ ଖତ ପାଇବ ଗଛ ସେତେ ଉର୍ବର ହବ ମୁଁ ତାଙ୍କୁ କହେ ଦୁଇ ଟାଇମ୍ ପାଣି ଗଛରେ ଦେବା ପାଇଁ ଗଛରେ ପାଣି ଦେବା ପରେ ଦ୍ୱାରା ଗଛ ବଢ଼େ ସୂର୍ଯ୍ୟଙ୍କ କିରଣ ଗଛ ଉପରେ ପଡ଼ିଲେ ଗଛ ବେଶି ଭଲ ବଢ଼େ ଏହିସବୁ ଟିପ୍ସ ମୁଁ ତାଙ୍କୁ ଦେଇ ଆସେ ମୁଁ ଯେମିତି କହେ ସେ ସେହିସବୁ ଟିପ୍ସକୁ ଫଲୋ କରନ୍ତି